ଗ୍ରାମାଞ୍ଚଳ ଖେଳ ପଡ଼ିଆ ସେତେ ଲୋକମାନଙ୍କୁ ସୁବିଧା ମିଳୁନାହିଁ କି ଲୋକମାନଙ୍କୁ ଭଲ ପଡ଼ିଆକୁ ମଧ୍ୟ ମିଳୁନି ଲୋକମାନେ ଯା ଖେଳିବି ପାରୁନାହାନ୍ତି ଭଲ ଭଲ ସୁ ଭଲ ଭଲ ବ୍ୟାଟ୍ ବଲ୍ କିଛି ଗ୍ରାମାଞ୍ଚଳ ମାନଙ୍କୁ ଲୋକମାନଙ୍କୁ ସୁବିଧା ମିଳୁନାହିଁ ତେଣୁକରି ଗ୍ରାମାଞ୍ଚଳ ଲୋକମାନଙ୍କ ଖେଳକୁଦର ସେତେ ଉନ୍ନତି କରିପାରୁନାହାନ୍ତି କିଛି କିଛି ସୁବିଧା ନମିଳିବା କାରଣରୁ ଗ୍ରାଉଣ୍ଡ ସୁବିଧା ନାହିଁ କିଛି ମଧ୍ୟ ନାହିଁ ସ୍ପୋର୍ଟ୍ସ୍ ଜିମ୍ ମଧ୍ୟ ନାହିଁ ତେଣୁକରି ଗ୍ରାମାଞ୍ଚଳ ଲୋକମାନେ ତଳୁକୁ ତଳକୁ ଦିନକୁ ଦିନକୁ ତଳକୁ ତଳକୁ ହେଇ ଯାଉଛନ୍ତି ଖେଳ ଖେଳିବା ନିମନ୍ତେ ସହରାଞ୍ଚଳ ମାନେ ବହୁତ ଡେଭ୍ଲପ୍ କରନ୍ତି ଖେଳକୁଦ ମାଧ୍ୟମରେ କାହିଁକି ତାଙ୍କ ମାନ ସବୁ ଭଲ ଭଲ ଗ୍ରାଉଣ୍ଡ ମିଳିଥାଏ ଭଲ କୋଚ୍ ମଧ୍ୟ ମିଳେ ତାଙ୍କ ପାଇଁ ଭଲ ଟ୍ରେନିଂ ଦିଏ ତାଙ୍କୁକୁ ତେଣୁକରି ସହରାଞ୍ଚଳ ଲୋକମାନେ ଖେଳକୁଦରେ ବହୁତ ଆଗୁଆ ଗଲେଣି ଏଇଟା ପାର୍ଥକ୍ୟ ହେଉଛି ଗ୍ରାମାଞ୍ଚଳ ଲୋକମାନେ ସେତେ ଉନ୍ନତି କରିପାରୁ ନାହାନ୍ତି ଖେଳକୁଦରେ ସହରାଞ୍ଚଳରେ ଲୋକମାନେ ବହୁତ ଖେଳକୁଦରେ ଉନ୍ନତି କରନ୍ତୁ ଆଗକୁ ଆଗକୁ ମଧ୍ୟ ଯାଆନ୍ତି ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ ଲେବେଲ୍ ମଧ୍ୟ ଖେଳିପାରନ୍ତି ସହରାଞ୍ଚଳ ଲୋକମାନେ ଯେଉଁଟା କି ଗ୍ରାମାଞ୍ଚଳ ଲୋକମାନେ କେବେବି କରିପାରୁ ନାହାନ୍ତି ଅସମ୍ଭବ ହେଇଯାଉଛି ତାଙ୍କ ପାଇଁ